ଆମେ ସବୁବେଲେ ଗୀତର ରିହାଜ୍ କରସୁଁ କେନ୍ତାକରି ସେ ଆମର୍ ଇଟା କଣ୍ଠଟା ଭଲ୍ ହେବା ହେତିର୍ ଲାଗି ପହେଲା ସକାଲ୍ ଉଠୁନ୍ ଆମେ ଗରମ୍ ପାନି ନୁନ୍ ପାନି ଟିକେ କୁଲ୍ କୁଚା କରସୁଁ ଆମର୍ ଭଏସ୍ଟା କେନ୍ତାକରି କିଲିୟର୍ ଆଏବା ସେ ଗୀତଟା ଆମେ ଗାଏଲେ ଆଗକେ ବାହାରି ଆମେ ଆଗ୍କେ ଯେଇପାର୍ମା ରେକଡ଼ିଂଟା ବି ହେଇ ପାର୍ବା ଆମର୍ କେନ୍ତାକରି ଲୁକକୁଁ ଭଲସେ ଶୁନେଇ ପାର୍ମା ଯେନ୍ତାକି ଭଲ୍ ଗାଉଛେ ବଲ୍ବେ ଆଉ ଆମ୍କୁ ଆଗ୍କେ ବି ବଢ଼ାବେ ଇ ଆମ୍କୁ ଟିକେ ସାହାଯ୍ୟ କର୍ବେ ଆମେ ବି ଟିକେ ସିଙ୍ଗର୍ ହେମୁ ହେନ୍ତା ହେନ୍ତା ଆମେ ଗୀତ ଗାଏବା ଲାଗି ବି କିଛି କେତେ କିଛୁ ଆମେ ପ୍ରାକ୍ଟିସ୍ କର୍ସୁଁ ଗୀତ ଗାଏବାରେ ତ ଆମେ ସେ ରେକଡ଼ିଂଟା ବି କର୍ସୁଁ ପହେଲା ଫୋନ୍ରେ ରେକଡ଼ିଂ କର୍ସୁଁ କେନ୍ତା ଆଉଛେ ଆମର୍ ଭଏସ୍ ଆଓ ସାଙ୍ଗ୍ ସାଙ୍ଗସାଥୀ ମାନକୁଁ ବି ଶୁନେଇ ଥାଉଁ କି କେନ୍ତା ହଉଛେ ମୋର୍ ଗାଁ ଟିକେ ଦେଖ ମୋର୍ ସ୍ଵରଟା କେନ୍ତା ଆଉଛେ ଭଏସ୍ଟା କେନ୍ତା ଅଉସଛେ ଆମେ ସେଇବାରେ ବି ଟିକେ କଥାବାର୍ତ୍ତା ଡାକସୁଁ ହେନ୍ତା ହେନ୍ତା ଆଉ ସ୍କୁଲ୍ ମାନକୁଁ ବି ହେନ୍ତା ପାର୍ଟିସିପେଟ୍ କର୍ସୁଁ ତ ଗୀତରେ ବି ଆମେ ଟିକେ ଦେଖ୍ସୁଁ କେତେ ଲୋକ୍ ସେ ଆମେ କେତେ ଭାବିକରି କେତେ ଭାବନାଏଁ ଫେର୍ ସେଇଟା ଗାଏସୁଁ କିଏ କେତେ ଲୋକ ଭଲ୍ ଲାଗ୍ବା ମୋର୍ ଗୀତ ଗୁଟେ ଡର୍ ବାଗିର୍ ଥିସି ମନେ କି କାହାକେ ଭଲ୍ ଲାଗ୍ବା କେତେ ଲୁକ୍ ଭଲ୍ ଲାଗ୍ବା ଭଲ୍ ହେଲା କି ନାଇଁ ହେଲା ତ ସେଇଟା ଆମର୍ ସ୍ଵର ଟିକେ ଭଲ୍ କର୍ବା ଲାଗିର୍ ଆମେ ଆମର୍ କଣ୍ଠକେ ଟିକେ ବହୁତ୍ ଭଲ୍ ସେ କେତେ କିଛୁ କଲେ ଆମେ ସେ କଣ୍ଠରେ ଆମେ ଭଲ୍ ସେ ଗାଇ ପାର୍ମା ହେତିଲାଗି ସକାଲୁ ଉଠଲେ ଆମେ ଗରମ୍ ପାନି କୁଲକୁଚା ତ ସବୁଦିନ କର୍ସୁଁ ସକାଲୁ ଉଠୁନ୍ ସାର୍ ଆଉ କିଛୁ କିଛୁ ଖାଇବି ଥିଲେ ସେ ସ୍ଵର ବି ଇଟା ଠିକ୍ ହେସି ତ ଆଉ ଘରେ ବି ପ୍ରାକ୍ଟିସ୍ ମାନେ କରୁଥିସୁଁ ସଙ୍ଗ୍ର ଆଉ କ୍ଲାସ୍ ବି ଯାଏସୁଁ ସଙ୍ଗ୍ର ଆଁ ତ କେନ୍ତା କରି କଲେ ଆମେ ସେ ଗୀତ ଗାଇ ପାର୍ମୁ